ଆମ ମୟୁରଭଞ୍ଜରେ କୃଷି ଅଞ୍ଚଳ ଏଥିରେ ଆମେ ବହୁତ ବହୁତ ପ୍ରକାର ଚାଷ କରୁ ଆଉ ଆମର ଏଠି ବେଶୀ କୃଷିର ହିଁ ଆମର ନାଇଣ୍ଟି ପରସେଣ୍ଟ ପରସେଣ୍ଟ କୃଷିର ହିଁ ଆମେ ପଇସାପତ୍ର ଇନକମ୍ କରୁ ଆଉ ଚାଷକୁ ଆମେ ବହୁତ ଭଲ ଭଲ ପାଏ ଆମେ ଚାଷରେ ବିଲାତି ବାଇଗଣ ଧାନ ମକା ଭେଣ୍ଡି ଶାଗ ପତ୍ର ବହୁତ ପ୍ରକାର ଶାଗ ଆମେ ଚାଷ କରିଥାଉ ଏଥିରେ ଆମେ ବହୁତ ପାରିଶ୍ରମକୁ ମଧ୍ୟରେ କରିକି ଆମେ ଚାଷ କରିଥାଉ ଏବଂ ଚାଷ ତ ଆମେ କରିଦେଉ କିନ୍ତୁ ଘରେ ବି ଆମର ବହୁତ କିଛି ଖାଇବାରେ ହେଇଯାଏ ପରିବାପତ୍ରର ଯେଉଁ କିଣିକି ବାହାରୁ ଯେଉଁ ମାର୍କେଟରୁ ଆମେ କିଣିକି ଆଣିଥାଉ ସେଥି ଭିତରୁ ଆମେ ବଞ୍ଚିତ ହେଇଥାଉ କିନ୍ତୁ ଆମେ ଏତେ ପାରିଶ୍ରମିକ ଭିତରେ ଚାଷ କରିକି ଆମେ ବଜାରକୁ ବିକ୍ରି କରିନେଉ ସେଥିରେ ଆମର ଦଲାଲ ମାନେ ଆମ ପାଖରୁ ମଧ୍ୟସ୍ଥି ହୁଅନ୍ତି ସେମାନେ ଆମକୁ ବହୁତ ପ୍ରକାର ବହୁତ ପ୍ରକାର ଆମକୁ ଠକାଇ ଥାନ୍ତି ଠକାଇ ଥାନ୍ତି ଆମ ପାଖରୁ ଦଶ ଟଙ୍କାରେ କିଣିକି ସେଠି ଆଉ ପନ୍ଦର କୋଡ଼ିଏ ଟଙ୍କାରେ ବିକି ଦିଅନ୍ତି ଏଥିରୁ ଆମକୁ ବହୁତ ପ୍ରକାର ଲସ୍ ହେଇଥାଏ ସେଥିପାଇଁ ଆମେ ସରକାରଙ୍କୁ ବହୁତ ନିବେଦନ ବି କରିଛୁ ଆମକୁ କୃଷକ କୃଷକମାନଙ୍କୁ ଟିକେ ସାହାଯ୍ୟ କରିବା ପାଇଁ ଠିକ୍ ଦାମ ମୂଲ୍ୟ ଆମେ ପାଇବା ପାଇଁ ଆମେ ଠିକ୍ ଦାମ ମୂଲ୍ୟ ବି ପାଇପାରୁନାହୁଁ ଏଥିପାଇଁ ଆମକୁ ଟିକେ ବହୁତ କଷ୍ଟ ଏବଂ ପାରିଶ୍ରମିକ ଭିତରେ ବହୁତ କଷ୍ଟ ଦୁଃଖ ଅନୁଭବ କରୁଛୁ ଆମ ଘର ଘର ପରିବାର ଚଳାଇବା ପାଇଁ ଆମକୁ କଷ୍ଟ ବି ମଧ୍ୟ ହେଉଛି ଏଥିପାଇଁ ଆମକୁ ଠିକ୍ ଦାମରେ ପଇସା ମିଳିପାରୁନାହିଁ